ଷ୍ଟାରଗେଜିଂ ଧ୍ୟାନ କରିବା ସମୟରେ ବହୁତ ଆରାମ ମାଡ଼େ ତ ଆମେ ଷ୍ଟାରଗେଜିଂରେ ଧ୍ୟାନ ସମୟରେ ବହୁତ ଫ୍ରି ଲାଗେ ଫ୍ରି କରିବା କରିଥାଏ ଧ୍ୟାନ ଟାଇମ୍ରେ ଆମର ବହୁତ ପ୍ରକାରରେ ଆସି ଥାଏ ଷ୍ଟାରଗେଜିଂ